ହ୍ୟାଲୋ ହଁ ଭାଇ ନମସ୍କାର ହଁ ଆପଣ ଦୋକାନରେ ଅଛନ୍ତି ନା ମୁଁ ଯାଇଥାନ୍ତି ଆପଣଙ୍କ ଦୋକାନକୁ ସେ କପଡ଼ା ବ୍ରାଣ୍ଡେଡ଼୍ ଜିନିଷ କିଛି ରଖୁଛନ୍ତି କ'ଣ କ'ଣ ବ୍ରାଣ୍ଡ ଅଛି ଆଲେନ୍ ସୋଲି ଅଛି କି ବ୍ଲାକ୍ବେରୀ ଅଛି ଏହି ବ୍ରାଣ୍ଡର ଅଛି ଆଚ୍ଛା ଠିକ୍ଅଛି ଆପଣ କେତେ ପର୍ଯ୍ୟନ୍ତ ଖୋଲିବେ ଦୋକାନ ଆଜି ସନ୍ଧ୍ୟା ନଅଟା ଆଚ୍ଛା ଠିକ୍ଅଛି ଶୁଣନ୍ତୁ ମୁଁ ସେହି ବ୍ରାଣ୍ଡର ଜିନିଷ ନେବି ଯେହେତୁ ଦେଖିଲି ମୋ ଭାଇ ଜଣେ ସାଙ୍ଗ ଜଣେ ଦେଲେ ନମ୍ବର ମୁଁ କଥା ହେଲି ସେଥିପାଇଁ ଆପଣଙ୍କ ସାଙ୍ଗରେ ମୁଁ କହିଲି ମୁଁ ଦେଖିଲି ତାଙ୍କୁ ସେ କହିଲେ ଏହି ବ୍ରାଣ୍ଡର କେଉଁଠୁ ଆଣିଛନ୍ତି ଆପଣ ମୁଁ ସେଇଥିପାଇଁ ତାଙ୍କୁ ଲଗାଇଲି ଆପଣଙ୍କୁ ଦେଖିବା ଆପଣଙ୍କ ନମ୍ବରରେ ଆପଣ ସେଇଠୁ କ'ଣ କ'ଣ ଜିନିଷ ରଖିଛନ୍ତି ଟିକିଏ ପଚାରିବି ଟିକିଏ ସେଇଥିପାଇଁ ପଚାରୁଥିଲେ ଆପଣ ପାଖରେ ଭଲ ଭଲ ଜିନିଷ ମୋର ନିଜ ପାଇଁ ଦୁଇ ପିସ୍ ଦୁଇ ହଳ ଦରକାର ମୋର ସେ ଆପଣଙ୍କର ଇଏ ଅଛି ଇଏ ପୀଟର୍ ଇଂଲଣ୍ଡ ବ୍ଲାକ୍ବେରୀ ଆଚ୍ଛା ଆଚ୍ଛା ଠିକ୍ଅଛି ମୋର ପୀଟର୍ ଇଂଲଣ୍ଡ ନେମି ଆଉ ବ୍ଲାକ୍ବେରୀ ନେମି ଦୁଇଟା ହଳ ନେମି ଆଚ୍ଛା ଠିକ୍ଅଛି ଆଜ୍ଞା ଠିକ୍ଅଛି ନା ବ୍ଲାକ୍ବେରୀର ତ ସାର୍ ମିନିମମ୍ ପଚିଶ ଶହରୁ ଷ୍ଟାର୍ଟ ବି ଅଛି ଚାରି ହଜାର ବି ଅଛି ତିନି ହଜାର ବି ଅଛି

ପ୍ୟାଣ୍ଟ ସାର୍ଟ ହଳ ବୋଧେ ଆଚ୍ଛା ସେଇଥିପାଇଁ

ନା ନା ଆପଣ ଦେଖିବେ ବୋଲି କହିଲି ନା ଆପଣ ବୁଝିପାରିଲେନି ମୁଁ ଜିନିଷଟା ଆପଣଙ୍କୁ ଦେଖିଲି ଜିନିଷଟା ମୋ ସାଙ୍ଗ ଜଣେ ପିନ୍ଧିଥିଲା ସେ କହିଲା ମୁଁ ଏହି ଦୋକାନରୁ ଆଣିଲି ତ ମୁଁ ସେଇଥିପାଇଁ ସେ ନମ୍ବରଟା ଦେଲା ତାଙ୍କ ପାଖରେ ନମ୍ବର ଥିଲା ସେ ଭାଇନାଙ୍କ ସାଙ୍ଗରେ କଥା ହୋଇଯାଅ ସେ ନମ୍ବରଟା ଦେଲା ସେଇଥିପାଇଁ ମୁଁ କଥା ହୋଇଗଲି ମୁଁ ଟିକିଏ କଥା ହେଲି ଆପଣଙ୍କ ସାଙ୍ଗରେ କନଫର୍ମ ହୋଇଗଲି ଯେ କେଉଁଠି କ'ଣ କେମିତି କ'ଣ ସିଚୁଏଶନ୍ ଆପଣ କେମିତି କ'ଣ ଦେଉଛନ୍ତି ରେଟ୍ କେମିତି କ'ଣ କାହିଁ ନା ବାହାରେ ରେଟ୍ ଅନୁସାରେ ଆପଣଙ୍କ ବହୁତ ଶସ୍ତା ବି ଅଛି ଭଲ ବି ରଖୁଛନ୍ତି ଆପଣ କହୁଛନ୍ତି ଆପଣଙ୍କୁ କେବେ କ'ଣ ଯିବି ମୁଁ ତ ଏଇନା ଅଛି ବାହାରକୁ ଟିକିଏ ପଳାଇ ଆସିଛି ଆ କେବେ ଗଲେ ଆପଣ ସାଙ୍ଗରେ ଟିକେ ଦେଖା ହେବି ଦେଖା ହେଲା ପରେ କିଣିବା ଆଉ ସନ୍ଡ଼େ ଦିନ ମୁଁ ରହୁଛି ଆଚ୍ଛା ଠିକ୍ଅଛି

ଆଚ୍ଛା ଠିକ୍ଅଛି ଠିକ୍ଅଛି ମୁଁ ତ ଏଇନା ଯାଇନି ଯାହାବି ହେଲେ ପନ୍ଦର ଦିନ ଲାଗିବ ଟିକିଏ ଯାଉ ଯାଉ ମୁଁ ବାହାରକୁ ପଳାଇ ଆସିଛି ଟିକିଏ କାମରେ ଆପଣଙ୍କର ଜିନିଷପତ୍ର ଆଉ ଏବେ ଅଣାହୋଇଛି ନା ଆଣିବେ କିଣିବେ ଆଉ ଏହି ଭିତରେ ଆଚ୍ଛା ଠିକ୍ଅଛି ନା ମୁଁ ଯିବି ଏହି ପନ୍ଦର ଦିନ ଆଠ ଦଶ ଦିନ କି ପନ୍ଦରଦିନ ଲାଗିବ ଟିକିଏ କାମ ଅଛି ସରାଇକି ଯିବି ଗଲେ ଇଏ କରିବି ହେଲା ଆପଣଙ୍କ ସାଙ୍ଗରେ ଯାଇ ଠିକ୍ଅଛି ଆପଣଙ୍କ ସାଙ୍ଗରେ ଯାଇ କଥା ହୋଇଯିବି ଠିକ୍ଅଛି ରହୁଛି